ହେଲୋ ହଁ ପ୍ରଣାମ ହଁ ମୋବାଇଲ୍ରେ ନମସ୍କାର ମୋବାଇଲ୍ ଦୋକାନରେ କେଉଁ କେଉଁଟା ଅଛି କମ୍ପାନୀ କେନ୍ଟା କେତେ ପଡ଼ୁଛି କେନ୍ଟା କେତେ ପଡ଼ୁଛି

ନା ନା ମୋର ନୂଆ ଦରକାର ସେକେଣ୍ଡ୍ ହ୍ୟାଣ୍ଡ୍ ଦରକାର ନାଇଁ ନୂଆଟା ଭଲଟା ଭଲ ସେଟ୍ଟେ ଦରକାର ଥିଲା ଆଉ କୋଡ଼ିଏ ହଜାର ଅ ହଁ ଓ୍ୱାନ୍ ୱାନ୍ ପ୍ଲସ୍ କେତେ ପଡ଼ୁଛି ଅ ହଁ ବୋଲେ ଦଶ ହଜାର ପନ୍ଦର ହଜାର ଭିତରେ କେନ୍ଟା ଅଛି ସମ୍ ଭିଭୋଟା କେତେ ପଡ଼ୁଛି ଥାଉ ମ୍ୟାଡାମ୍ ଆପଣ ଦୋକାନରେ ସବୁ ଦୋକାନରେ ରହିଯାଉଛି କି ଅର୍ଡର କଲେ ଯାଇ ଦୋକାନୀ କି ତ ଦୋକାନଟା କେତେ ଟାଇମ୍ରେ ଖୋଲା ରହିଛି ସନ୍ଧ୍ୟାରେ ଛୁଟି ହୋଇଯାଉଛି ଅ ହଁ ଆଉ କୋଉ କୋଉ ଦିନ ଏନ୍ତା ଫିକ୍ସ୍ ଅଛେ କି ନା ମୋତେ ହଁ ହଁ ଏବେ ତ କଭର୍ ଗୋଟେ ଫ୍ରି ଆସୁଛି କଭର୍ ଗୋଟେ ଦେଉନି କି ଦୋକାନ ଵାଲା

ହୁଁ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି